ହ୍ୟାଲୋ ଆପଣ ଏବେ କେଉଁଠି ଅଛନ୍ତି ମୁଁ କହିଥିବା ଠିକଣା ଜାଗାରେ ହିଁ ମୁଁ ଅଛି ହେଲେ ଆପଣଙ୍କୁ କେଉଁଠି ବି ଦେଖିପାରୁନି ତା'ହେଲେ ଗୋଟେ କାମ କରନ୍ତୁ ଆପଣ ବାଦାମବାଡ଼ିର କୋଲକତା ବଜାର ସାମ୍ନାରେ ଆସିକି ମୋତେ ପିକ୍ ଅପ୍ କରିଦିଅନ୍ତୁ